ବୌଦ୍ଧ ଜିଲ୍ଲାରେ ବଜରଙ୍ଗ ଦଳ ବୌଦ୍ଧର ଉନ୍ନତି ପାଇଁ ବହୁତ ପଦକ୍ଷେପ ନେଇ କାମ କରୁଛନ୍ତି କିନ୍ତୁ ତାଙ୍କର ପରେ ମଧ୍ୟ ଏମାନେ ବହୁତ ଆହ୍ଵାନର ପ୍ରତି ମୂଳକ ଭାବରେ କାମ କର୍ସନ୍ ଏବଂ ବିଭିନ୍ନ ଆହ୍ୱାନ ନେଇକରି କାମ ଆଉ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପଦକ୍ଷେପ କ'ଣ କର୍ସନ୍ ଯେମିତି ଗୋଚାଲାଣକୁ ବନ୍ଦ କରିବା ଭଳି ପଦକ୍ଷେପ ଏମାନେ ଗ୍ରହଣ କରିକରି ଲୋକମାନଙ୍କର ସାନ୍ତ୍ଵନା ଲାଭ କରିକରି ଏହିମାନେ କାମ କର୍ସନ୍ ଯାହାଫଳରେ ଏମାନଙ୍କୁ ସମସ୍ତେ ଲୋକମାନେ ମଧ୍ୟ ସହାୟତା ପ୍ରଦାନ କର୍ସନ୍ ଏବଂ ସାହାଯ୍ୟ କର୍ସନ୍ ଏହାର ସକରାତ୍ମକ ବହୁତ ଚିନ୍ତାଧାରା ଆମ ସମାଜ ଉପରେ ପଡ଼୍ସି ଯାହାଫଳରେ ଲୋକମାନେ ମଧ୍ୟ ଧାର୍ମିକ ଚେତନାରେ ଜାଗ୍ରତ ହୋଇପାର୍ସନ୍ ଏବଂ ଅନେକ ଭାବରେ ଏମାନେ ତାହାର ଉପରେ ପ୍ରଭାବିତ ହୋଇପାର୍ସନ୍